ଦୀପାବଳି ଉପରେ ଆଲୋଚନା କରାଯିବା ଦୀପାବଳି ହଉଚି ବଡ଼ ବୃହତର ପର୍ବଟେ ତେଣୁ ଫଟକା ଫଟାଯାଏ ତା'ପରେ ସେ ଉପରେ ଆଲୋଚନା କରିବା ଫଟକରା ଫଟକରା ତା'ପରେ ଡିଆସିଲି ମାରିକି ତାହାକୁ ନିଆଁ ଲଗାଇବା ନିଆଁ ଲଗାଇବା ପରେ ତାହାକୁ ଦୂରିଆ ଠିଆ ହେବା ଦୂରିଆ ଠିଆହେଇ ହେବା ପରେ ଫୁଟି ସାରିଲା ପରେ ସେଠାକୁ ଯିବା ତେଣୁ ଆମେ ଦୀପାବଲି ବୃହତମ ଦୀପାବଲି ଦୀପ ଜାଲନ୍ତୁ ମହାପୁରୁଙ୍କ ମହାପୁରୁ ଆଣି ଦୀପ ଜାଲନ୍ତୁ ତା'ପରେ ଝିରିଝିରି ଲଗାଇବା ତା'ପରେ ଟାଇଗର୍ ବମ୍ ଫୁଟାଇବା ତା'ପରେ ଆମେ ବହୁତ କଠିନ ହିସାବରେ ପାଳନ କରାଯିବା ତା'ପରେ ଆମେ ଦୀପାବଳି ବୃହତ୍ତମ ଆମର ସବୁଠୁ ଭାରତର ବଡ଼ ଦୀପାବଳି ପର୍ବ ପଶ୍ଚିମ ପାଳନ କରାଯିବା ତେଣୁ ଆମେ ତେଣୁ ଆମେ ତେଣୁ ଆମେ ବୃହତ୍ତମ ଦୀପାବଳି ଫଟକରା ଝିରିଝିରି ଆଉ ବହୁତ୍ ଅନେକ୍ ଫଟକରା ଫଟେଇ କରିବା ତେଣୁ ଆମେ ତାହାକୁ ବହୁତ୍ ପୁୁରୁଣା ହିସାବରେ ପାଳନ କରାଯିବା ତେଣୁ ଆମେ ଫଟୋକରାକୁ ହାତ ନ ଫୁଟେଇ ବାହାରେ ଫୁଟେଇବା ଅତି ଭଲ୍ ତ ଝିଝିରିରେ ଝିଝିରିରେ ନିଆଁ ଖାଡ଼ି ମାରି ଝିରିଝିରିକୁ ପାଖରୁ ଦୂରେ ଟାଣିବା ସେଉଠୁ ଭଲ ଫଟକରା ହଉଚି ଟାଇଗର୍ ଓ ଆଉ ଅନେକ ଫଟକରା ବହୁତ ଶୂନ୍ୟ ବହୁତ୍ ଭଲ୍ ଫଟକରା ବହୁତ ଡିଫିକଲ୍ଟ ନିଆ ଲଗେଇକରି ଦିଆସିଲ୍ ମାରିକିରି ବହୁତ ଦୁକାନ୍ରେ ଆମେ ଫଟକରା କି ନେଇଯିବା ଦୋକାନକୁ ଆସିକିରି ଆମେ ନିଜେ ନିଜେ ବାହାରକୁ ଗାଁ ବାହାରକୁ ଫୁଟେଇଯିବା ବଡ଼ ବଡ଼ ଫଟକରା